ହଁ ଆମେ ଚାରି ପାଞ୍ଚ ଦିନ ଯିବୁ ସେ ନୃସିଂହନାଥ ଯିବୁ ତ ନୃସିଂହନାଥ ଆଉ ସେଠିକାର ସେଠି ପାଖାପାଖି ଯାହା ଆଉ ଅଛି ସେ ଏରିଆରେ ସବୁ ବୁଲାବୁଲି କରିକି ଆସିବା ପାଇଁ ଆଉ କେତେଜଣ ସେ ଗାଡ଼ିରେ ହେବ କେତେଜଣ ଧରିବ କୋଡ଼ିଏ ତିରିଶ ଜଣ ଧରିବ

ହଁ ଆମେ ସେଠିକାର କିଛି ଜାଗା ଜାଣିନୁ ଆପଣ ଟିକେ ଜାଣିଛନ୍ତି ତ ସେଠିକାର ହଁ ଆମକୁ ଟିକେ ବୁଲାବୁଲି କରିକି ସେଠି ସବୁଆଡ଼େ ଦେଖିକି ଚାରି ପାଞ୍ଚଦିନ ରହିକି ଆସିବୁ ତେଣୁକରି ଆପଣ ଟିକେ ସେଇ ଅନୁଯାୟୀ ରେଟଟା ଟିକେ କମେଇବେ ଆଉ କମେଇକି ଆମ ସାଙ୍ଗରେ ଇଏ କରିବେ ଆଉ